ଓଡ଼ିଆ ଭାରି ବଢ଼ିଆ ମୋର ମାତୃଭାଷା ଓଡ଼ିଆ ମୁଁ ଓଡ଼ିଆ ପଢ଼ିପାରେ କହିପାରେ ବୁଝିପାରେ ମୁଁ ପ୍ରଥମେ ଓଡ଼ିଆ ଶିଖିଥିଲି ମୋ ମାଙ୍କ ପାଖରୁ ଓଡ଼ିଆ ମୋତେ ଭାରି ବହୁତ ଭଲ ଲାଗେ ଓଡ଼ିଆ ଭାଷାକୁ ବଜାୟ ରଖିବା ପାଇଁ ଆମେ ଓଡ଼ିଆ ଭାଷାର ପ୍ରଚାର କରିବା ଓଡ଼ିଆ ଭାଷାକୁ ଆମେ ଶୁଦ୍ଧ ଆକାରରେ କହି ଥାଉ